ଆଜ୍ଞା ସାର୍ ନମସ୍କାର ସାର୍ ହଁ ପୋଗ୍ରାମଟା ତ ଜାଣିଛନ୍ତି ଛବିଶ ତାରିଖରେ ଷ୍ଟାର୍ଟ ହେଉଛି ଆଉ ଆଉ ଅସ୍ମିତ୍ ତ ବଢ଼ିଆ ଡ୍ୟାନ୍ସ୍ କରୁଛି ଗୀତ ବି ଭଲ ଗାଉଛି ତା'କୁ ଦୁଇଟା ଗ୍ରୁପରେ ରଖି ଦେଇଛି ସାର୍

ସାର୍ ଗୋଟେରେ ତ ତା'ର ପୁରୁଣା କଷ୍ଟ୍ୟୁମଟା ଅଛି ସେଇଟା ହେଇଯିବ ଆଉ ଗୋଟେ କଷ୍ଟ୍ୟୁମ୍ କରିବା ପାଇଁ ପଡ଼ିବ ଆଉ ଗୋଟେ ସୋଲୋ ବି ଦେଇ ଦିଅନ୍ତୁ ସାର୍ ରେଜିଷ୍ଟ୍ରେସନ୍ କରି ଦିଅନ୍ତୁ ସୋଲୋରେ ଭଲ ଡ୍ୟାନ୍ସ୍ କରୁଛି ଆଜ୍ଞା ପାଞ୍ଚଟାରୁ ଷ୍ଟାର୍ଟ ହେଇଯାଉଛି ସାର୍ ନା ନା ଆଗେ କିଡ୍ସ୍ମାନଙ୍କର ହେବ ଆଉ ଯେମିତି ସିରିଏଲି ତ ହୁଏ ଆପଣ ତ ପୋଗ୍ରାମକୁ ଆସିଛନ୍ତି ଆଉ ଜାଣିଥିବେ ସବୁ ଆଉ ମୁଁ ଆଉ କ'ଣ କହିବି ଆଉ ଗ୍ରୁପରେ ସାର୍ ହେଲେ ତା'କୁ ଟିକେ ରେଗୁଲାର୍ କ୍ଲାସ୍ ଛାଡ଼ିବେ ନିୟମିତ ଭାବରେ ନ ଆସିଲେ ସେ ଷ୍ଟେପ୍ ଭୁଲିଯିବ ପୁଣି ଲିଡ଼ରେ ଅଛି ନା ସାର୍ ତେଣୁ ନିହାତି ଆଣିକି ଟିକେ ଛାଡ଼ିବେ କ୍ଲାସରେ ଆଉ କଷ୍ଟ୍ୟୁମ୍ ପାଇଁ ସାର୍ ଆପଣ ଚାଲିଯିବେ ତାରିଣୀ ବସ୍ତ୍ରାଳୟ ସେଇଠି ମୁଁ କହି ଦେଇଛି ଆପଣ ଆଜ୍ଞା ତ ସେଇଠି କହି ଦେଇଛି ସବୁ ଗ୍ରୁପ୍ ପିଲାଙ୍କ ପାଇଁ ଆପଣ ଟିକେ ମାପଟା ଦେଇ ଆସିବେ ନାଁ ସାର୍ କଷ୍ଟ୍ୟୁମଟା ତ ପେମେଣ୍ଟ୍ କରିବା ପାଇଁ ପଡ଼ିବ ନା ସାର୍ ଆଉ ଆପଣ ତ ପିଲାକୁ ଶିଖାଇଲେଣି ଦୁଇବର୍ଷ ହେଲାଣି ଆଉ ମୁଁ କ'ଣ କହିବି ନାଁ ସାର୍ ସେମିତି ନାଇଁ ଚିନ୍ତା କରନ୍ତୁନି ଆପଣଙ୍କ ପିଲାପାଇଁ ବହୁତ ବଢ଼ିଆ ଭବିଷ୍ୟତ ଅଛି ଆପଣଙ୍କ ପିଲା ବହୁତ ଉପରକୁ ଉଠିବ ବହୁତ ସିଏ ଶୀଘ୍ର କ୍ୟାଚ୍ କରୁଛି ବହୁତ ଶୀଘ୍ର କ୍ୟାଚ୍ କରୁଛି ସେ ଆଉ ବହୁତ ବଢ଼ିଆ କରୁଛି ବହୁତ ଇମ୍ପୃଭ୍ ହେଲାଣି ଆପଣ ତ ଦେଖୁଥିବେ ଆପଣ ନିଜେ କହୁ ନାହାଁନ୍ତି ହଁ ତ ଟିକେ କଷ୍ଟ୍ୟୁମଟା ଯାଇଁ ଦେଇଦେବେ ପେମେଣ୍ଟ୍ ବେଶି ନାହିଁ ସାର୍ ବଜେଟ୍ ଭିତରେ ଅଛି ସାତଶହ ଟଙ୍କା ଆଉ ଫାଷ୍ଟ୍ ଗ୍ରୁ୍ପଟା ଯେଉଁ ହେଉଛି ସେଇଟା ତ ଆମର କଷ୍ଟ୍ୟୁମ୍ ଆଗରୁ ରେଡ଼ି ହେଇକି ଅଛି ଆଉ ପୁଣି ସେତେ କିଛି ପ୍ରୋବ୍ଲେମ୍ ହେବନି ଆଉ ସୋଲୋଟା ସାର୍ ଟିକେ ରେଜିଷ୍ଟେସନ୍ କରି ଦିଅନ୍ତୁ ସାର୍ ଟିକେ ସେହି ନମ୍ବରରେ ମୁଁ ଯେଉଁ ନେମପ୍ଲେଟଟା ପଠାଇଛି ଆପଣଙ୍କୁ ସେହି ନମ୍ବରରେ ଟିକେ କଲ୍ କରିକି ବୁଝିଦେବେ ମୁଁ ଯେତିକି ଜାଣିଛି ଶହେଟଙ୍କା ପର୍ ହେଡ଼୍ ରହୁଛି ମାନେ ଜଣଙ୍କ ପିଛା ମୁଣ୍ଡ ପିଛା ଶହେଟଙ୍କା ସୋଲୋରେ ରହୁଛି ଆଉ ଗ୍ରୁପରେ ସାର୍ ପ୍ରତ୍ୟକ ମୁଣ୍ଡ ପିଛା ପଚାଶ ଟଙ୍କା ଆଜ୍ଞା ବଜେଟ୍ ଭିତରେ ସାର୍ ସେମିତି ଆମେ ତ ଗୁପଚୁପ ଖାଇକି ବି ପଚାଶ ଟଙ୍କା ଶହଟଙ୍କା ସାରି ଦେଉଛୁ ଯାଉ ପୁଅର ଯଦି ଭଗବାନ ଦେ ଦେଇଛି ତା'କୁ କାହିଁକି ଆପଣ ଚାନ୍ସ୍ ଛାଡ଼ିବେ ଏବେତ ଏକ୍ଜାମ୍ ବି ନାହିଁ ସାର୍ ଆପଣ ତ ଜାଣିଛନ୍ତି ଏଠି ତ ପୋଗ୍ରାମ୍ ଆରମ୍ଭଟା ଜଣାଅଛି ହେଲେ ଶେଷ ତ ଜାଣିନାହିଁ ଆଉ କ'ଣ କହିବି ଆଜ୍ଞା ଆଜ୍ଞା ହଁ ତାଙ୍କୁ ସେ ଲାଗିବନି ଆପଣ କାହିଁକି ଚିନ୍ତା କରୁଛନ୍ତି ଆପଣମାନେ ଆଉ ଆପଣଙ୍କୁ ବି ଜଣାପଡ଼ିବନି ସାର୍ ସମୟ ପୁଅର ନାଚ ଦେଖିଲା ମାନେ ସେଇଠି ବି ଆପଣ ବି ଜାଣି ପାରିବେନି ସମୟ ଦରକାର ରେଜିଷ୍ଟେସନ୍ କରିଦେବେ ତା'ହେଲେ

ଆଜ୍ଞା ଆଜ୍ଞା ତାରିଣୀରୁ ଯାଇକି କଥା ଟିକେ ହେଇ ଯାଆନ୍ତୁ ଆଉ ମାପଟା ଦେଇ ଆସିବେ ଆଉ ସାର୍ ରେଜିଷ୍ଟେସନଟା କରି ଦିଅନ୍ତୁ ଆଜି ଭିତରେ କରି ଦିଅନ୍ତୁ ଲାଷ୍ଟ୍ ଡେଟ୍ କାଲି ପିଲା ବହୁତ ହେଉଛନ୍ତି ତା'କୁ ତ ଆଠ ବର୍ଷ ସଵ୍ ଜୁନିୟରରେ ହେଇଯିବ ସଵ୍ ଜୁନିୟରରେ ହେଇଯିବ ସେ ନିହାତି ତା ପୋଜିସନ୍ ରଖିବ ଆପଣ ଟେନସନ୍ ହୁଅନ୍ତୁନି ଯାଉ ଯାଉ ଷ୍ଟେଜ୍ ଚଢ଼ିଲେ ଆର୍ଟିଲିଷ୍ଟ୍ ତା'ର ଡରଟା ଛାଡ଼ିବ କେତେ ଏକ୍ସପିରିଏନ୍ସ୍ ବଢ଼ିବ ନା ତା'ର ଏକ୍ସପ୍ରେସନ୍ ବହୁତ ବଢ଼ିଆ ଅଛି ସାର୍ ତେଣୁ ତା'କୁ ବନ୍ଦ କରନ୍ତୁନି ଆପଣ ପୋଗ୍ରାମ୍ ଛାଡ଼ନ୍ତୁ ଟିକେ ଆପଣ ତ ପଢ଼ାପଢ଼ି ବାହାନା କରି ପୋଗ୍ରାମ୍ ବନ୍ଦ କରି ଦେଉଛନ୍ତି ବହୁତ ଆଉ ପିଲାଟା ଆମ ନାଁ ବି ରଖିବ ନା ଆମର ଆଶା ବହୁତ ତା ଉପରେ ଅଛି ଟିକେ ଆପଣ ଟିକେ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ମୁଁ ଦେଖୁଛି ନା ସାର୍ ମୁଁ ବିତ ଆସିଷ୍ଟାଣ୍ଡ୍ ଅଛି ମୁଁ ଦେଖୁଛି ମୁଁ ବହୁତ ଭଲ ଇମ୍ପୃଭ୍ କରୁଛି ସେ

ଠିକ୍ ଅଛି ଆଜ୍ଞା ଠିକ୍ ଅଛି ସାର୍ ଧନ୍ୟବାଦ ସାର୍